ଆଜ୍ଞା ଆଜ୍ଞା କୁହନ୍ତୁ

ସବୁ ଫଟୋ ସାଇଜ୍ର ଅଲଗା ଅଲଗା ରେଟ୍ ଅଛି ମ୍ୟାଡମ୍ ପାସପୋର୍ଟ୍ ସାଇଜ୍ର ଅଲଗା ଅଛି ଫୁଲ୍ ସାଇଜ୍ର ଅଲଗା ତାପରେ ମଡେଲିଂ ଫଟୋ ଅଲଗା କ୍ଲୋଜର ଫଟୋ ଅଲଗା ସବୁ ଅଲଗା ଷ୍ଟାମ୍ପ ଫଟୋ ଅଲଗା ସବୁ ଅଲଗା ଅଲଗା ରେଟ୍ ଅଛି ଅଧିକ ମାନେ ଯଦି ଆପଣ ଡେଲି ଆଠ ଦଶଟା କମ୍ ସେେ କମ୍ ଆଣିବେ କଷ୍ଟମର ତାହେଲେ ଆମେ ନିଶ୍ଚୟ ଆପଣଙ୍କୁ କନସେସନ୍ ଛାଡ଼ିବୁ ହଁ ନିଶ୍ଚୟ ବାହାର ମାର୍କେଟ୍ ଅପେକ୍ଷା ଧରନ୍ତୁ ଏଗଜାମ୍ପଲ୍ ବାହାରେ ଯଦି ଶହେ ଟଙ୍କା ଅଛି ଆମେ ନିଶ୍ଚୟ ଆପଣଙ୍କୁ ଅଶୀ ଟଙ୍କା ଲଗେଇବୁ ହୁଁ ଦେଖନ୍ତୁ ମ୍ୟାଡମ୍ ସାଇଜ୍ ଅନୁସାରେ ଦେଖିକରି ଅଛି ସାଇଜ୍ ଅନୁସାରେ ତାର କୋଉ ସାଇଜ୍ର ଅଛି ସେଇ ସାଇଜ୍ ଅନୁସାରେ ଆମେ କରୁଛୁ

ସବୁ ସାଇଜ୍ର ତ ସମାନ ଖର୍ଚ୍ଚ ହେବନି ନା ତ କୋଉ ସାଇଜ୍ର କେମିତି ଖର୍ଚ୍ଚ ହେଉଛି ଦେଖିକରି ଆମେ ରେଟ୍ ଲଗାଉଛୁ ଆଉ ହୁଁ ହୁଁ ଫଟୋ ଆମେ ସବୁ ନିଜେ କରୁଛୁ ଫଟୋ ଉଠଉଛୁ ବି ଏଇଠି ହିଁ ସବୁ ଧୁଆଧୁଇ କରି ଏଠି ହିଁ ମାନେ ବାଇଣ୍ଡିଙ୍ଗ୍ ବି ଆମେ ନିଜେ କରିଦେଉଛୁ କ୍ଲୋଜ୍ଅପ୍ ଫଟୋ ଆମର ଟିକେ ବେଶୀ ଚାହିଦା ଅଛି ତାମାନେେ ବେଶୀ ଭଲ ରହୁଛି ଆମର ସେଥିପାଇଁ ନାଁ ଟା ଅଛି ଏଇ ମଡେଲିଂ ଫଟୋଟା ହଁ ହଁ ଆଉ ସେଥିପାଇଁ ଆପଣ ଆସନ୍ତୁ ଆସିଲେ ଆପଣ ନିଜେ ଦେଖିଦେବେ ଆଉ ତାପରେ ଜାଣିବେ ଠିକ୍ ଅଛି ଆସନ୍ତୁ ହଁ ହଉ ହଉ